ଆମେ ଆମେ ପ୍ରାୟତଃ ବଂନଶୀ କଣ୍ଟା ରେ ଯେମିତି ମାନେ ଜିଆ ତାଡ଼ିକି ଜିଆ ଲଗେଇକି ତାକୁ କଣ୍ଟା ସେ ପକେଇଲି ମାନେ ମାଛମାନେ ଉପରକୁ ଆସିବେ ସେ ଖାଇବା ପାଇଁ ସେଠାରେ ସେଇ ଖାଇବା ଦ୍ୱାରା କଣ୍ଟାରେ ଲାଗି ଯାଆନ୍ତି ସେ ସେଥି ସେମିତିରେ ବି ଆମେ ମାଛ ବି ଧରି ଧରିପାରୁ ଏମିତିରେ ଏକଥା କେହି ଲୋକମାନେ ବି ଜାଣି ନାହାନ୍ତି ଗାଁ ଗାଉଁଲିମାନେ ଆମେ ଏମିତି କରୁ ଆଉ ଅଟା ବାଟୁଳା ବି ସେଠାରେ ଲଗା ହେଇକି କିଛି ମାନେ ତାଙ୍କୁ ପକାଯାଏ ସେ ବଂନଶୀ କଣ୍ଟା ବଂନଶୀ କଣ୍ଟା ଦ୍ୱାରା ଆମେ ମାଛ ଧରିବା ଜାଣିଛୁ ଆମେ ପ୍ରାୟତଃ ଲୋକମାନେ ଜାଣି ନ ଥିବେ ଏଇ କଥାଟି